ମୁଁ ଗଲା ସପ୍ତାହରେ ଗୋଟିଏ ସାର୍ଟ କିଣିଥିଲି ପାଞ୍ଚଶହ ଟଙ୍କା ଦେଇକି ସେ ସାର୍ଟଟା ସଫା କଲା ପରେ ତା'ର କଲର ଛାଡ଼ିଯାଉଛି ରିବି ରିବି ମଧ୍ୟ ହୋଇଯାଉଛି ସାର୍ଟଟି ଭଲ ପଡ଼ିଲାନାହିଁ ଭଲ ଲାଗୁନାହିଁ ମଧ୍ୟ ପିନ୍ଧିବାକୁ ଆଉ ସେ ସାର୍ଟଟା ଦେଖିବାକୁ ବି ସେତେ ସୁନ୍ଦର ଲାଗୁନାହିଁ କଲର ଛାଡ଼ିଲା ପରେ ସେମିତି ଟିକିଏ ଅବାଗିଆ ଦେଖାଯାଉଛି ଲୋଚାକୋଚା ବି ହୋଇଯାଉଛି ମାନେ ଲୋଚା ହୋଇଯାଉଛି ସାର୍ଟ ଆଇରନ୍ ନମାରିକି ପିନ୍ଧି ହେବନାହିଁ ସେ ସାର୍ଟଟି ସେଥିପାଇଁ ସେ ସାର୍ଟଟା କିଣିକି ପଇସା ଖର୍ଚ୍ଚ ହୋଇଗଲା କିନ୍ତୁ କୌଣସି କାମରେ ଲାଗିଲାନାହିଁ